ରାୟଗଡ଼ା ଜିଲ୍ଲାରେ ରୋଜଗାର ଓ ଜୀବିକାର ମୁଖ୍ୟ ଉତ୍ସ ହେଉଛି କୃଷି କୃଷି ହେଉଛି ବିଭିନ୍ନ ପ୍ରକାର ଏଠାରେ କୃଷି କରାଯାଉଛି ଆମର ପାହାଡ଼ କାଟିକି ବି କୃଷି କରାଯାଉଛି ଆମର ସ୍ଥାନାନ୍ତରିତ କୃଷି କରାଯାଉଛି ଆଉ ଲୋକମାନେ ସରକାରୀ ଚାକିରି ଲୋକ ଏଠି ତ ପ୍ରାୟ ସମସ୍ତେ ସରକାରୀ ଚାକିରି କରିବା ପାଇଁ ସମସ୍ତେ ଏଠି ବୋଲି ନାହିଁ ବିଭିନ୍ନ ଜିଲ୍ଲାରେ ଆଉ ପଚାରିବେ ମଧ୍ୟ ଆପଣ